ବର୍ତ୍ତମାନର ଯୁଗ ହେଉଛି ଇଲେକ୍ଟ୍ରୋନିକ୍ସ୍ ଯୁଗ ଇଏ ଯୁଗରେ ସମସ୍ତେ ବିଜୁଳି ଉପରେ ନିର୍ଭର କରନ୍ତି ଏବଂ ବିନା ବିଜୁଳିରେ ମଣିଷ ବଞ୍ଚିବା ବହୁତ କଷ୍ଟକର ହେଇପଡ଼େ ଯାହା ତ ସୂର୍ଯ୍ୟର କିରଣର ତାପ ବହୁତ ଅଧିକା ହେଉଥିବାରୁ ଫ୍ୟାନ୍ର ଆବଶ୍ୟକତା ଫ୍ରିଜ୍ର ଆବଶ୍ୟକତା କୁଲର୍ ଆବଶ୍ୟକତା ଏସବୁର ଆବଶ୍ୟକତା ସହିତ ଆମେ ବିଜୁଳି ଉପରେ ଏତେ ଆକ୍ୱେଣ୍ଟେଡ଼୍ ହେଇଗଲୁଣି ବିନା ବିଜୁଳିରେ ରହିବା ଆମ ପାଇଁ ବହୁତ କଷ୍ଟ ହେଇପଡ଼ୁଛି ମୋବାଇଲ ଚାର୍ଜ ଟିକେ ସରିଗଲେ ମୁଁ ଆମେ ଯେତିକି ବ୍ୟସ୍ତ ହେଇପଡ଼ୁ ଦି ବକ୍ତ ନ ଖାଇଲେ ମଧ୍ୟ ଚଳିବ କିନ୍ତୁ ମୋବାଇଲରେ ଚାର୍ଜ ରହିବା ଆବଶ୍ୟକ ପ୍ରଧାନ ସ୍ଥିତିରେ ଏଇ ଇଲେକଟ୍ରୋନିକ୍ସ ଯୁଗରେ ବିଜୁଳି କାଟ ନହେବା ଆବଶ୍ୟକ ଏବଂ ବିଜୁଳି କାଟ ହେଲେ ବହୁତ କୁପ୍ରବାହ ମଧ୍ୟ ପଡ଼ୁଛି ସମାଜ ଉପରେ ବିଜୁଳି କାଟ ହେଲେ ଗୋଟେ ପିଲା ପାଠ ପଢ଼ି ପାରୁନି ବିଜୁଳି କାଟ ହେଲେ ଜଣେ ରୋଗୀ ମଧ୍ୟ ଆରାମ କରିପାରୁନି ତାକୁ ବହୁତ ଯନ୍ତ୍ରଣା ହେଉଛି ଗରମର ଯେଉଁ ଉତାପ୍ତ ପରିବେଶ ବର୍ତ୍ତମାନ ଏତେ ଉତ୍ତପ୍ତ ହେଇଯାଇଛି ତାକୁ ବହୁତ କଷ୍ଟ ହେଉଛି ତେଣୁ ଏହାର ବିକଳ୍ପ ଆମ ପାଖରେ କିଛି ନାହିଁ ନା ଆମ ପାଖରେ ଇନଭର୍ଟର ଅଛି ନା ଆମ ପାଖରେ ସୋଲାର ଅଛି ଆମେ ସରକାରଙ୍କୁ ଗୋଟିଏ ଅନୁରୋଧ କରିବୁ ଯଦି ଆମର ଏ ସରକାର ସମସ୍ତଙ୍କୁ ସୋଲାର ସିଷ୍ଟମ କରିଦିଏ ନିଶ୍ଚିନ୍ତ ବହୁତ ଭଲ ହେବ ଏବଂ ସାଧାରଣତଃ ଜଣେ ଗରିବ ଲୋକ ବିଜୁଳି ପାଇଁ ବି ମଧ୍ୟ ବହୁତ ହଇରାଣ ହେଉଛନ୍ତି ଯଦି ଗରିବମାନଙ୍କ ପାଇଁ ବିଜୁଳି ପାଇଁ କିଛି ତାଙ୍କୁ ସାହାଯ୍ୟ ସହାନୁଭୂତି ସହାୟତା ମିଳନ୍ତା ବହୁତ ଭଲ ହୁଅନ୍ତା ତେଣୁ ବିଜୁଳି ଉପରେ ଆମେ ସଦାସର୍ବଦା ନିର୍ଭରଶୀଳ ଖାଲି ରାତିର ଅନ୍ଧାର ଅନ୍ଧକାରମୟ ଘଟାଇବା ପାଇଁ ବିଜୁଳି ଆବଶ୍ୟକ ନୁହେଁ ବିଜୁଳି ଆହୁରି ମଧ୍ୟ ଅନେକ କାର୍ଯ୍ୟ ପାଇଁ ଆବଶ୍ୟକ ହେଇ ପଡ଼ିଥାଏ ତେଣୁ ନିଶ୍ଚିନ୍ତ ଆମ ପାଖରେ ତ ଯେହେତୁ ଇନଭର୍ଟର ନାହିଁ କିମ୍ବା ସୋଲାର ନାହିଁ ବର୍ତ୍ତମାନ ସମୟରେ ସରକାର ଆମ ମାନଙ୍କୁ ଇଏ ପ୍ରକାର ସାହାଯ୍ୟ ଦବା ପୂର୍ବରୁ ବିଜୁଳି ସବୁବେଳେ ନିରବଛିନ୍ନ ଭାବେ ବିଜୁଳି ରହିବା ଆବଶ୍ୟକ ଏବଂ ଏ ନିରବିନ୍ନ ବିଜୁଳି ପାଇଲେ ନିଶ୍ଚିନ୍ତ ସମସ୍ତେ ଖୁସି ହେବେ ଜଣେ ରୋଗୀକୁ ସାନ୍ତ୍ୱନା ମିଳିବ ଜଣେ ବିଦ୍ୟାର୍ଥୀ ରାତ୍ରକାଳୀନ ସମୟରେ ପାଠ ପଢ଼ିବା ପାଇଁ ଅସୁବିଧା ମଧ୍ୟ ହେବ ନାହିଁ ସବୁ ପ୍ରକାର ଲାଭବାନ ମଧ୍ୟ ଲୋକମାନେ ହେଇପାରିବେ ଏଣୁ ଆମେ ଇଏ ଇଲେକ୍ଟ୍ରୋନିକ୍ସ୍ ଯୁଗରେ ବିଜୁଳି କାଟର ଆବଶ୍ୟକତା ନାହିଁ ବିଜୁଳି ନ କଟିବା ଉଚିତ୍ ଯଦି ବା ବିଜୁଳି କାଟୁଛିନ୍ତି ତା'ହେଲେ ଲୋକମାନଙ୍କୁ ଆଉ କିଛି ମଧ୍ୟ ତା'ର ବିକଳ୍ପ ଦେବା ଆବଶ୍ୟକ ଅଛି ସୋଲାର ହେଉ କିମ୍ବା ଇନଭର୍ଟର ହେଉ ଏ ବାବଦ ଯଦି ଲୋକଙ୍କୁ ଦେବେ ମଧ୍ୟ ବହୁତ ଭଲ ରହିବ